ସମାଜରେ ଗରିବମାନଙ୍କୁ ସମାଜର ମୁଖ୍ୟ ସ୍ରୋତ ସ୍ରୋତରେ ସାମିଲ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରନ୍ତି ସେ ଭିତରୁ ପ୍ରଧାନମନ୍ତ୍ରୀ ଯୋଜନା ଅନ୍ୟତମ ମଣିଷର ମୌଳିକ ଆବଶ୍ୟକତା ପୁରଣ ପାଇଁ ଯେମିତି ଖାଦ୍ୟ ବସ୍ତ୍ର ବାସଗୃହ ଦରକାର ସେଥିପାଇଁ ପ୍ରଧାନମନ୍ତ୍ରୀ ଯୋଜନା ହୋଇଛି ଯେମିତିକି କୃଷକ ନିଧି ଯୋଜନା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁଟାକି ଏକ ଲକ୍ଷ କୋଡ଼ିଏ ହଜାର ଦିଆଯାଏ ଏବଂ ଏହା ପ୍ରକୃତ ହିତାଧିକାରିମାନଙ୍କୁ ହିଁ ମିଳିଥାଏ